ମୋର ମୋ ପ୍ରିୟ ଋତୁ ହେଉଛି ଶୀତ ଋତୁ ଶୀତ ଋତୁରେ ମୋତେ ଏଇଥିପାଇଁ ଭଲ ଲାଗେ କାରଣ ବୁଲିବା ପାଇଁ ବହୁତ ଭଲ ଲାଗେ କିମ୍ବା ଶୀତ ଋତୁରେ ଯେଉଁ ମଣିଷମାନେ ଘରୁ ବାହରାନ୍ତିନି ସେହି ମଣିଷମାନେ ସଖାଳୁ ମର୍ଣ୍ଣିଙ୍ଗ ୱାକ୍ ରେ ଯିବା ପାଇଁ ବହୁତ ଭଲ ପାଆନ୍ତି କିମ୍ବା ମର୍ଣ୍ଣିଙ୍ଗ ଯେଉଁ ବହୁତ ଫ୍ରି ଲାଗେ ବଡ଼ିରେ ଗୋଟିଏ ବଡ଼ିରୁ ବହୁତ ଫ୍ରି ଲାଗେ କିମ୍ବା ଯେଉଁ ଫୁଲ ଫଳ ବହୁତ ଭଲ ଦିଏ ପନିପରିବା ଅଧିକ ଚାଷ ହୁଏ ଶୀତ ଦିନରେ ଅଧିକ ବୁଲିବା ପାଇଁ ଲୋକ ବାହାରକୁ ଯାଆନ୍ତି ତୀର୍ଥ ପାଇଁ ଆଉ ଅଲଗା ଦିନରେ ଯେଉଁ ଗରମ ଦିନରେ ଗରମ ପାଇଁ କିଏ କୁଆଡ଼େ ଯାଆନ୍ତିନି କି ଯିବା ପାଇଁ ପସନ୍ଦ ବି କରନ୍ତିନି ଆଉ ଖରା ଦିନରେ ଅଧିକ କାଦୁଅ ପାଇଁ ବର୍ଷା ପାଇଁ କୁଆଡ଼େ ଯାଇ ପାରନ୍ତିନି ସେଇଥିପାଇଁ ଶୀତ ଋତୁରେ ଶୀତ ହେଲେ କ'ଣ ହେଲା ଶୀତ ହେଲେ ବି ବହୁତ ଭଲ ଲାଗେ ଖାସ ବୁଲିବା ପାଇଁ କିମ୍ବା ଶୀତ ହେଲେ କ'ଣ ଘରେ ଆରାମ ସେ ବି ରହିପାରିବ କିନ୍ତୁ ଗରମ ଦିନରେ ତ ଗରମରେ ରହି ହେବନି ନା ଶୀତ ଋତୁରେ ସେଇଥିପାଇଁ ଭଲ ଲାଗେ